ହ୍ୟାଲୋ ଆଜ୍ଞା ମୁଁ ଅମ୍ବିକା ପ୍ରଧାନ କହୁଥିଲି ମାଷ୍ଟରପଡ଼ାରୁ ଏଇଟା ସ୍ଵିଗି ଡେଲିଭରି କମ୍ପାନୀ ଲାଗିଛି ତ ଆଜ୍ଞା ମୁଁ ଆପଣଙ୍କ କମ୍ପାନୀରୁ ପିଜ୍ଜା ଅର୍ଡ଼ର କରିଥିଲି ଘଣ୍ଟାଟିଏ ପୂର୍ବରୁ ଆଜ୍ଞା ଅଧଘଣ୍ଟା ପରେ ଆପଣଙ୍କ ଡେଲିଭରି ବୟ ଆସିକି ପିଜ୍ଜା ଦେଇକି ଗଲେ କିନ୍ତୁ ମୁଁ ଯେତେବେଳେ ତାଙ୍କୁ ପଚାରିଲି ଯେ ଏତେ ସମୟ କାହିଁକି ଡେରି ହେଲା ବୋଲି ସେ ଅଭଦ୍ରାମୀ ବ୍ୟବହାର କଲେ ମୋ ସହିତ ଆଉ ଏମିତି ବ୍ୟବହାର ମୋତେ ଭଲ ଲାଗିଲାନି ସେଥିପାଇଁ ମୁଁ ଫୋନ କଲି କାରଣ ଆମେ ଯେହେତୁ ଖାଦ୍ୟ ମଗଉଛୁ ତ ସମୟ ଅନୁସାରେ ଆମକୁ ପହଁଞ୍ଚିବା ଆବଶ୍ୟକ ତ ଯଦି ଆମେ ଖାଦ୍ୟ ମଗଉଛୁ ତ ଆମେ ତାଙ୍କୁ ପଚାରିବୁ ଯେ କାହିଁକି ସମୟ ଅନୁସାରେ ଆସିଲେନି କିନ୍ତୁ ସେ ଆ ମୋତେ ଖରାପ ବ୍ୟବହାର କଲେ ଯାହାକି ମୋତେ ଭଲ ଲାଗିଲାନି ସେଥିପାଇଁ ମୁଁ ଆପଣଙ୍କ ପାଖକୁ କଲ କରିଥିଲି ଯେ ଆପଣ ଯେଉଁ ଡେଲିଭରି ବୟ ଆସିଥିଲେ ମୋ ପାଖକୁ ଆପଣ ତୁରନ୍ତ ତାଙ୍କ ସହିତ କଥାବାର୍ତ୍ତା କରିକି ତାଙ୍କ ଉପରେ କିଛି ଆକ୍ସନ ନିଅନ୍ତୁ